ଆମ ଅଞ୍ଚଳରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀମାନ ରହିଛି ଯେମିତିକି ଧାର୍ମିକ ସ୍ଥାନ ବଜାର ମେଳା ଏସବୁ ଏହି ସବୁକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସିଥାନ୍ତି ଏଠି ରାଜାଙ୍କର ଉଆସ ଅଛି ରାଜାଙ୍କ ଉଆସଙ୍କ ନାଆ ହେଉଛି ଯୋଗେନ୍ଦ୍ର ଦେବ ମହଲ କୁହାଯାଏ ଏଠାକୁ ବିଭିନ୍ନ ସ୍ଥାନର ଲୋକମାନେ ଦେଖିବାକୁ ଆସିଥାନ୍ତି ଆମର ଏଠି ଚାରିଶମ୍ଭୁ ମନ୍ଦିର ଅଛି ଏହି ମନ୍ଦିରଟି ଐତିହାସିକ ମନ୍ଦିର ଏଇ ମନ୍ଦିରରେ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ରହିଛି ଆଉ ଏଠି ହରିହର ପୂଜା ପାଆନ୍ତି ଏହାକୁ ଦେଖିବା ପାଇଁ ବହୁ ସ୍ଥାନରୁ ଲୋକମାନେ ଆସିଥାନ୍ତି ଏହି ମନ୍ଦିରରେ ଶିବଙ୍କ ମନ୍ଦିରର ଚୂଳିରେ ଶିବଲିଙ୍ଗ ଏବଂ ବିଷ୍ଣୁଙ୍କ ମନ୍ଦିର ଚୂଳରେ ସ୍ୱୟଂ ନାରାୟଣ ଚକ୍ର ରହିଛି ଏହି ମନ୍ଦିରକୁ ମାନସିକଧାରୀ ମାନେ ବହୁତ ପୂଜାପୁଜି କରିବାକୁ ଆସିଥାନ୍ତି ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ ସେଥିପାଇଁ ଏହି ସ୍ଥାନକୁ ଆସିଥାନ୍ତି ଇଏ ଗୋଟିଏ ମାତ୍ର ସ୍ଥାନ ଯିଏ ଶିବ ଆଉ ବିଷ୍ଣୁ ଏକାଠି ପୂଜା ପାଉଛନ୍ତି ଏକ ବିରଳ ସ୍ଥାନ ଭାବେ ବୌଦ୍ଧ ଜିଲ୍ଲାରେ ଏହା ନାମ ଅର୍ଜନ କରିଛି